ଏହି ଅଞ୍ଚଳରେ ହଳଦୀବସନ୍ତ ମତେ ଅଧିକ ଭଲ ଲାଗେ ପକ୍ଷୀମାନଙ୍କ ଭିତରୁ କାରଣ ସେ ହଳଦିଆ ରଙ୍ଗର ସେହି ଅଞ୍ଚଳରେ ଅଧିକ ପକ୍ଷୀ ଦେଖାଯାଆନ୍ତି ହେଲେ ତା ଭିତରୁ ମୋତେ ହଳଦୀବସନ୍ତ ବହୁତ ଭଲ ଲାଗେ ଆଉ ସେ ହଳଦୀ ରଙ୍ଗର ବୋଲି ମୋତେ ବହୁତ ଭଲଲାଗେ